ହ୍ୟାଲୋ ହଁ ଆଜ୍ଞା ସାହୁ ହୋଟେଲରୁ କହୁଛନ୍ତି ତ ଆଜ୍ଞା ମୁଁ ଶରଣୀ ଛକରୁ କହୁଛି

ନାଇଁ ମୁଁ ଗୋଟେ ଖାଇବା ଅର୍ଡ଼ର କରିବାର ବିଷୟରେ କଥା ହେଇଥାନ୍ତି ଟିକେ ଆପଣଙ୍କ ସହିତ ଆଉ କ'ଣ କ'ଣ ଖାଇବା ଆପଣ ରଖୁଛନ୍ତି ମେନୁରେ ଯେତିକି ଅଛି ସବୁ ତକ ଆଭେଲେବୁଲ ଅଛି

ସାଧା ପନିର ମିଲ୍ ଗୋଟେ ଡେଲିଭରି କରିବେ

ତିର୍ତ୍ତୋଲ ନିଶାମଣି ସରଣି ଆଡ୍ରେସରେ ଘର ନମ୍ବର ଚାରିଶହ ଚାରି ଆଜ୍ଞା ଆଡ୍ରେସ୍ ଆଇଟା ଆଜ୍ଞା ଏଇଟା ଆଡ୍ରେସ୍

ପ୍ରାଇସ୍ କେତେ କ'ଣ ଆସିବ ହଁ ଆଜ୍ଞା ଶହେ କୋଡ଼ିଏରୁ ଦେଢ଼ଶହ ଭିତରେ ପ୍ରାଇସ୍ ଆସିଲେ ଆପଣ ତା'ହେଲେ ପନିର ସହିତ ପାମ୍ପଡ଼ ଆଉ ଯାହା ଅଛି ଦେଇଦେବେ ଆଉ ଆଣିକି ଆସନ୍ତୁ ମୁଁ ଆପଣଙ୍କୁ ଅପେକ୍ଷା କରିଛି ଏଇ ବାହାରେ ଅଛି ଆଉ

ଫୋନ୍ ଆଜ୍ଞା ମୁଁ ଅନଲାଇନ୍ ପେମେଣ୍ଟ କରିବି ତ ଆପଣଙ୍କ ଫୋନ ପେ ନମ୍ବରଟା ପଠେଇ ଦିଅନ୍ତୁ

ମେନୁରେ ଯେଉଁ ନମ୍ବର ଅଛି ଠିକ୍ ଅଛି ଠିକ ଅଛି ଆଜ୍ଞା ଠିକ୍ ଅଛି ଆଜ୍ଞା ସେଇଥିରେ ପଠେଇଦେବି ଆଉ ହଁ ମୁଁ ଅଛି ଅପେକ୍ଷା କରିବି କେତେ ସମୟ ଲାଗିବ ପନ୍ଦର ମିନିଟ୍ ପନ୍ଦର କୋଡ଼ିଏ ମିନିଟ୍ ହଁ ହେଇଯିବ ହେଇଯିବ ଠିକ୍ ଅଛି ଆଜ୍ଞା ଆସନ୍ତୁ